ଓଲାରେ ଏକ କ୍ୟାବ୍ କ୍ୟାବ୍ ବୁକିଙ୍ଗ୍ କରିଥିଲୁ ଆମେ ଚାରି ପାଞ୍ଚ ଜଣ ସାଙ୍ଗ ମାନେ ବୁଲିବାକୁ ଯାଇଥାନ୍ତୁ ମହେନ୍ଦ୍ରଗିରି କିନ୍ତୁ ଯେହେତୁ ସେ ଗାଡ଼ିର ଯେଉଁ କ୍ୟାବ୍ର ରେଟ୍ ଟିକିଏ ଅଧିକ କହୁଛନ୍ତି ଆଠ ହଜାର ତ ଆମେ ଚାରି ପାଞ୍ଚ ଜଣ ସାଙ୍ଗ ଯିବୁ ତ ସେଥିପାଇଁ ଆମକୁ ଏ ଆଠ ହଜାର ରେଟ୍ଟା ପୋଶଉନି ଟିକିଏ ଆପଣ କମ କରିଥିଲେ ହେଇଥାନ୍ତା ଆପଣ ରେଟ୍ ବି କମଉନାହାନ୍ତି ତ ଆମମାନଙ୍କୁ ଯିବାକୁ ବି ଇଚ୍ଛା ନାହିଁ ଏତେ ରେଟ୍ ଦେଇକି ଆମେ ଏତେ ଆଠ ହଜାର ଟଙ୍କା ଖର୍ଚ୍ଚ କରିକି ଏଇ ପାଖ ଜାଗାକୁ ତିନି ଶହ କିଲୋମିଟର ଯିବୁ ବୁଲିବାକୁ ତ ଲାଭ କିଛି ନାହିଁ ଆପଣଙ୍କ ଫୋନ ପେ' ହେବ କିମ୍ବା ଗୁଗଲ୍ ପେ' ହେବ କିମ୍ବା କୌଣସି କି ଆକାଉଣ୍ଟ୍ ଡାଇରେକ୍ଟ ଡିପୋଜିଟ୍ ଆମର ଆଠ ହଜାର ଟଙ୍କା ଆମର ଫେରସ୍ତ କରନ୍ତୁ ନହେଲେ ଫେରସ୍ତ କରିବେ